ମୋ ମତରେ ଯୋଗ ଆରମ୍ଭ କରିବା ବୟସ ହେଉଛି ଦଶ ବର୍ଷ ସେବେଠାରୁ ଯୋଗ କରିବା ବୟସ ଉପଯୁକ୍ତ କମ ବୟସରେ ଯୋଗ ଶିଖିବା ନିଜ ଶରୀର ପାଇଁ ବହୁତ ଲାଭଦାୟକ ଥାଏ ଯୋଗ କରିବା ଦ୍ଵାରା ସେମାନଙ୍କର ଦେହ ସୁସ୍ଥ ହୋଇଥାଏ ଏବଂ ମାନସିକ ଚିନ୍ତା ହୁଏ ନାହିଁ ସେମାନଙ୍କୁ ପାଠ ପଢ଼ିବାକୁ ଆଗ୍ରହ ଲାଗିଥାଏ ବିଭିନ୍ନ ପ୍ରକାର ଯେଉଁ ରୋଗ ଗୁଡ଼ିକ ଅଛି ଯୋଗ କରିବା ଦ୍ଵାରା ତାହା ହୋଇନଥାଏ